ଜ୍ୱର୍ ହେଲେ ଆମ୍କୁ ଡକ୍ଟର ନିକେ ଯିବାର୍ କଥା ଡକ୍ଟର୍ ଯେନ୍ ଯେନ୍ଟା ପରାମର୍ଶ ଦେବେ ସେଟା ମାନିବାର୍ କଥା ଟ୍ୟାବ୍ଲେଟ୍ ଟାଇମ୍ରେ ଖାଇବାର୍ କଥା ଯିନ୍ ଯିନ୍ କଥା କହିବେ ସେଟା ଧ୍ୟାନ୍ ଦେବାର କଥା ଆମ୍କୁ ଇଞ୍ଜେକ୍ସନ୍ ଯେଉଁଟା କହିବେ ସେଟା ନବାର କଥା ଝାଡ଼ା ହେଲେ ଓ ଆର୍ ଏସ୍ ପିଇବାର କଥା ଆଉ ପାଣି ବି ସଠିକ୍ ମାତ୍ରାରେ ପିଇବାର କଥା ବାନ୍ତି ହେଲେ ଟାଇମ୍ରେ ଯେନ୍ ଟ୍ୟାବ୍ଲେଟ୍ ଦେଇଥିବେ ସେଟା ଖାଇବ ବାନ୍ତିରେ ବି ଓ ଆର୍ ଏସ୍ ପିଇବାର କଥା ସଂକ୍ରାମକ ରୁଗ ହେଲେ ଆମ୍କୁ ଖାଦ୍ୟ ଉପରେ ବେଶୀ ଧ୍ୟାନ୍ ଦେବାର୍ ପଡ଼୍ବା ଅପପୁଷ୍ଟି ରୋଗ ହେଲେ ଆମ୍କୁ ଯେନ୍ ଖାଦ୍ୟରେ ବେଶୀ ଭିଟାମିନ୍ ସେଇ ଖାଦ୍ୟ ଖାଇବାର କଥା ପାନି ଠିକ୍ ହିସାବରେ ପିଇବାର କଥା ଆଉ ଡକ୍ଟର ଯେନ୍ ଯେନ୍ଟା କହିବେ ସେଟା ଆମ୍କୁ ମାନିବାର କଥା